ଉଣେଇଶି ନଭେମ୍ବର ଉଣେଇଶି ଶହ ଏକାନବେ ଆଠ ଅକ୍ଟୋବର ଦୁଇହଜାର ତିନି ପାଞ୍ଚ ଜାନୁଆରୀ ଦୁଇହଜାର ଚାରି ଛଅ ନଭେମ୍ବର ଦୁଇହଜାର ଏଗାର ସାତ ଜୁଲାଇ ଦୁଇହଜାର ତିନି